ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ବହୁତ ଆମେ ଗର୍ବିତ ଏବେ ଶିକ୍ଷା ଅନୁଷ୍ଠାନ ପାଇଁ ବହୁତ ସରକାର ଅନୁବେଦ କରିଛନ୍ତି ତାହା ପାଇଁ ଆମେ ପ୍ରମୁଖ ସରକାର ପାଇଁ ସରକାର ଆମ ପାଇଁ ବହୁତ କିଛି କରିଛି ଆଗେ ଶିକ୍ଷା ଅନୁଷ୍ଠାନ ଏମିତି ନଥିଲା ଏବେ ଆମ ପାଇଁ ବହୁତ ବହୁତ କିଛି ହେଲାଣି ଏବେ ଫାଇଭ୍ ଟି ହେଇଗଲା ଫାଇଭ୍ ଟି ସ୍କୁଲ୍ ଫାଇଭ୍ ଟି କଲେଜ୍ ଫାଇଭ୍ ଟି ନାଁ ରେ ହିଁ ରୋଶନ୍ ହେଇଗଲା ଆମ ନବୀନ ସରକାର ଓଡ଼ିଆ ପାଇଁ କ'ଣ କିଛି ନ କରିଛି ତାହା ମାନେ ନାହିଁ ଆମ ଓଡ଼ିଆ ଓଡ଼ିଶା ଲାଗି ଆମ ଓଡ଼ିଶା ଲାଗି ପ୍ରମୁଖ ହୀନ ସବୁ କିଛି କରିଛି ଆମ ନବୀନ ସରକାର ନବୀନ ସରକାର ଦ୍ଵାରା ଆମ ଫାଇଭ୍ ଟି ହେଇଚି ଫାଇଭ୍ ଟି ରେ ଟେକ୍ନୋଲୋଜି ଆଉ ନାହିଁ ଆଜି କାଲି ସବୁ କ୍ଲାସ୍ରେ ପଢ଼ା ହେଉଛି ପିଲାମାନେ ଗ୍ରୋ କରିବେ ପିଲାମାନେ ଭଲ ପାଠ ପଢ଼ିବେ ଭଲ ପାଠ ପଢ଼ିକି ଭଲ ମଣିଷ ଟିଏ ହେବେ ଆମର ପ୍ରମୁଖ ଆହ୍ୱାନ ହେଉଛନ୍ତି ଆମର ନବୀନ ସରକାର ନବୀନ ସରକାରଙ୍କର ଦ୍ଵାରା ଆମର ଓଡ଼ିଶା ରେ ବହୁତ କିଛି ଡେଭ୍ଲପ୍ ହେଇଛି ଏତେ ଜିନିଷ ଡେଭ୍ଲପ୍ ହେଇଛି କହିଲେ ବି ସରି ହେବ ନାହିଁ ତାହା ଦ୍ଵାରା ଆମେ ଆଗ୍କୁ ବଢ଼ିଲୁ ଆମେ ଆଗ୍କୁ ବଢ଼ିକି ଆର୍ ଚାହୁଁଛୁ ଆଗ୍କୁ ବଢ଼ିକି ଆମେ ଗୁଟେ କ୍ୟାରିୟର୍ ବନେଇବୁ ସରକାର ର ଦ୍ଵାରା ଆମେ ବହୁତ କିଛି ଆଶା ଭରସା ପାଇଛୁଁ